ହଁ ମା' କ'ଣ ଭାବିବି ଯଦି ଯାହା ମିଳିବ ଆଉ ସେହି ଅନୁସାରେ ଦୁନିଆରେ ଯେମିତି ନେଉଛନ୍ତି ଝିଅମାନଙ୍କ ଘରକୁ ସେୟା ଯୋଗାଡ଼ କରିକି ଧରିକି ଯିବି ଆଉ ଆଲୋ ମା' ଏଇନେ ତ ପଇସା ବେଶୀ ନାହିଁ ଆଉ ଏ ରଜ ଗଲେ ପରେ ମୁଁ ଯୋଗାଡ଼ କରିକି ଭଲ ଶାଢ଼ୀଟେ ତୋ ପାଖକୁ ତୋ ପାଖକୁ ନେଇକି ପହଞ୍ଚି କରିବି ହଁ ଝିଅ ତ ଯୋଗାଡ଼ କରିଛି ସେ ରଜ ପାଇଁ ଯେଉଁ ପିଠାପଣା ଯେଉଁ କରାଯାଏ ସେ ପୋଡ଼ ପିଠା ଆଉ ଆରିସା ଆଉ ଅନ୍ୟାନ୍ୟ କ'ଣ ପିଠା ନେଇକି ଯିବି କଦଳୀ ଆମ୍ବ ହଁ ପୋଡ଼ ପିଠା ଏଇ ଯେଉଁ ଆଲୋ ଝିଅ ମୁଆଁ ପିଠା ତୋତେ ଭଲ ଲାଗେ ହଉ ମୁଆଁ ପିଠା ମୁଁ ଚାହିଁଚି ଝିଅ ତ ପିଲାଦିନେ ଭଲ ଖାଏ ଆଉ ଭଲପାଏ ମୁଁ ପୋଡ଼ ପିଠା ମୁଆଁ ପିଠା ନେବା ପାଇଁ ଇଚ୍ଛା କରିଛି ହଁ ସେ ବିରି ପୁର ହୋଇଛି ଭଲ ଆଉ ପୁର ପଶିଥିବ ଆଉ ମୁଆଁ ପିଠାଟା ଭଲ ସିଝିଥିବ ନେଇକି ଯିବି ଆଉ ଝିଅ କ'ଣ କହିଲୁ କ'ଣ କହିଲୁ ଝିଅ ହଁ ହଁ ହଉ ଆଉ ଝିଅ ତୁ କହିଲୁ ମୁଁ ତୋର ତ ପଚାରି ପାରିଲି ନାହିଁ ତୋ ଦେହ ଭଲ ଅଛି ତ ଆଉ ତୋ ଶାଶୁ ଶ୍ଵଶୁର ତୋ ଶାଶୁ ଶ୍ଵଶୁର ଦେହ ଭଲ ଅଛି ଆଉ ଇଏ ଜ୍ଵାଇଁ ହଉ ତୁମେ ଭଲରେ ଥାଅ ଭଗବାନ ତୁମକୁ ମଙ୍ଗଳରେ ରଖିଥାନ୍ତୁ ତୁମେ ସୁବିଧାରେ ରୁହ ଏଇ ହେଉଛି ମୋର କଲ୍ୟାଣ ତୁମ ପ୍ରତି ହଁ ସମସ୍ତେ ତ କହିବେ ସାହିପଡ଼ିଶା ହେଲେ ସମୟ ନେଇକି ତ ପୁଣି ଯିବାକୁ ପଡ଼ିବ ନା ଯେ ତୋର ନିଶ୍ୱାସ ପକାଇବୁନି ସବୁବେଳେ ତୋ ପାଖରେ ଯାଇ ପହଞ୍ଚିବୁ ଆଉ ଅଳ୍ପ ହେଉ ବହୁତ ହେଉ କିନ୍ତୁ ସେଇଟାକୁ ତୁ ଧରିବୁ ନାହିଁ ଆଉ ତୁ କେବେ ଘରକୁ ଆସିବୁ କି ଇଏ ଜ୍ଵାଇଁ ଆଉ ତୋ ଜ୍ଵାଇଁଙ୍କର ଆସ ଆଉ ମୋର ଦେହ ଫିଅ ଭଲ ନାହିଁ ଆଉ ତୁମେ ଟିକିଏ ଆସିକି ଟିକିଏ ଦେଖାଫେକା କରିକି ଯାଅ ଆଉ ରଜରେ ଝିଅ ଜ୍ଵାଇଁ ଦୁହେଁ ଦୁଇ ଜଣ ଆସ ହଉ ଯାହା କ'ଣ କହିଲୁ କ'ଣ ଆଉ ଖାଇବି ଗରମ ଭାତ ଗଣ୍ଡେ ଖିଆହେଉଛି ସେ ବାରଟା ବେଳକୁ ଆଉ ହଁ ଦେହ ପା ଭଲ ଅଛି ଆଉ କେବେ ଝିଅ ଜ୍ଵାଇଁ ତ ଆସିବ ତୋ ପାଇଁ ମୁଁ ମଟର ଫଟର ସବୁ ବରାଦ କରିଛି

କ'ଣ କହିଲୁ କ'ଣ ଆଣିବା ପାଇଁ ଆସିବୁ ଆଣିବୁ ଆଉ

ଦେହ ତ ସୁସ୍ଥ ନାହିଁ ଆଉ କ'ଣ କରିବା ଟିକିଏ ଯଗିରଖି ଚଲିବାକୁ ପଡ଼ୁଛି ଆଉ ରଖୁଛିରେ ମା' ତୋତେ ଅନେଇକି ରହିଲି ନମସ୍କାର